ଆମ ଗାଁ ସାଇଡ଼ରେ ଆଦିବାସୀ ଗ୍ରାମ ଅଛି ସେଇଠି ଭଣ୍ଡାମାନେ ରହୁଛନ୍ତି ସେମାନେ ସବୁ ଗହଣା ପିନ୍ଧିକି ବାହାରୁଛନ୍ତି ହାତରେ କ'ଣ ଛିଟିକି ବାନ୍ଧୁଛନ୍ତି ଚାଟୁ କରୁଛନ୍ତି ସେଥିପାଇଁ ତାଙ୍କୁ ଭଣ୍ଡା ଲୋକ କହୁଛନ୍ତି ଆଉ ସେମାନେ ଭଲମନ୍ଦ ବି ଖାଉଛନ୍ତି କିନ୍ତୁ ଆଗ ଆଗରେ ସମସ୍ତେ ପଥରରେ ବାଡ଼େଇକି ନିଆଁ ଲଗଉଥିଲେ ଏବେ ଗ୍ୟାସ୍ ହେଇଛି ସବୁ ହେଇଛି ସେଥିପାଇଁ ଆମ ବଙ୍ଗାଳୀ ଭଲ ହେଇଗଲେ କିନ୍ତୁ ସେମାନେ ଭଲ ହେଇପାରୁନାହାନ୍ତି ଏବେ ଧୀରେ ଧୀରେ ଶିଖୁଛନ୍ତି ଏବେ ଏବେ ମାନ ତ ଭଣ୍ଡାମାନେେ ଗ୍ୟାସ୍ରେ ରୋଷେଇ କରୁଛନ୍ତି କିନ୍ତୁ ଜଙ୍ଗଲ ଭିତରେ ରହୁଛି ଗାଁ ଭିତରେ ଆସୁନାହାନ୍ତି ଆଉ ବାହାରେ ଆସିକି ସବୁ ପନିପରିବା ନେଇଯାଉଛନ୍ତି ସେଇଠିକି ରୋଷେଇ କରିକି ଖାଉଛନ୍ତି ଆଉ କିଛି କହୁନାହାନ୍ତି ସେମାନଙ୍କୁ ନେଇ କିଛି ଅସୁବିଧା ବି ମଧ୍ୟ ହେଉନି ସେ ସେତିକି ସବୁ କରିବାକୁ ସାହାଯ୍ୟ କରୁଛନ୍ତି କିନ୍ତୁ ସେମାନଙ୍କୁ କିଛି ଅସହାୟ ହଉନାହାନ୍ତି ସେମାନଙ୍କୁ ବି ସରକାର ସବୁ ଦେଉଛନ୍ତି ସେଥିପାଇଁ ସିଏମାନେ ଖାଇକି ଭଲ ରହିପାରୁଛନ୍ତି ଆଉ ସେମାନେ ଆସି ଆମକୁ ଗାଁ ଭିତରେ ସେମାନେ ଆସିକି ରହିପାରିବେ ରହୁଛନ୍ତି ତଳେ